ଆଜିକାଲି ଆମେ ଯାହା ଦେଖୁଛୁ ଦୁନିଆର ପରିବର୍ତ୍ତନ ସତ୍ତ୍ୱେ ଆମର ଯଉଁ ସଂସ୍କୃତି ସଂସ୍କୃତି ନୃତ୍ୟ ସଙ୍ଗୀତ ସବୁ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଯାଇଛି ଏବଂ ସମସ୍ତେ ସେହି ବିଦେଶୀ ସଙ୍ଗୀତ ଗାନ କରୁଛନ୍ତି କୋଉ ଜାଗାରେ ମେଲୋଡ଼ି ପ୍ରୋଗ୍ରାାମ ରଖୁଛନ୍ତି ତ କେଉଁ ଜାଗାରେ ଅର୍କେଷ୍ଟ୍ରା ପ୍ରୋଗ୍ରାମ ରଖୁଛନ୍ତି ତାଦ୍ୱାରା କି ଲୋକମାନେ ଏକାଠି ହୋଇପାରୁନାହାନ୍ତି ଏବଂ ତାହା ଆମ ସମାଜକୁ ଏମିତି ଭାବରେ କିଛି ଶିକ୍ଷା ମଧ୍ୟ ପ୍ରଦାନ କରେନାହିଁ କିନ୍ତୁ କିନ୍ତୁ ଆମ ସମାଜକୁ ସମାଜକୁ ଶିକ୍ଷା ପ୍ରଦାନ କରୁଥିବା ସେହି ନୃତ୍ୟ ଏବେ ମଧ୍ୟ ଲୁଚି ଲୁଚି ବସିଛି ଯେମିତି ଭାବରେ ଦେଖିବାକୁ ଗଲେ କେଉଁଠି ଭଜନ କରିବା କିମ୍ବା କୀର୍ତ୍ତନ କରିବା ନାମ ଯଜ୍ଞ ହୋମପାଠ କରିବା ସେପରି ନୃତ୍ୟ କି ଲୋକ ସାହିତ୍ୟ ନୃତ୍ୟ କରିଲେ ପାଞ୍ଚ ପାଞ୍ଚ ଲୋକ ସେ ଜାଗାକୁ ଆସିବେ ପାଞ୍ଚ ଲୋକ ସେ ଜାଗାର ସେହି ନୃତ୍ୟ ସଙ୍ଗୀତ ଦେଖିଲା ପରେ ତାହା ଯେଉଁ ସେଠାରୁ ଯେଉଁ ଶିକ୍ଷା ଶିଖିବେ କିଛି ଗୁଟେ ଜିନିଷ ଶିଖିବେ ଏବଂ ଏବଂ ସେଇଟା ଆମ ସମସ୍ତଙ୍କ ପାଇଁ ଭଲ ହେବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା କିଛି ଲୋକ କିଛି ଜିନିଷ ଭଲ ଭାବରେ ଶିଖିପାରିବେ ଏବଂ ଆମର ଦେଶ ଆମ ଦେଶରେ ଥିବା କଳା ଓ ସାଂସ୍କୃତିକ ତାହା ଆଗକୁ ବଢ଼ି ଚାଲିବ